ମୋତେ ପ୍ରଥମେ ମୋତେ ଓଡ଼ିଆ ଗୀତ ପସନ୍ଦ ଲାଗେ ହିନ୍ଦୀ ଗୀତ ପସନ୍ଦ ଲାଗେନି ସେଥିପାଇଁ ମୁଁ ଓଡ଼ିଆ ଗୀତ ସବୁବେଳେ ଗାଏ କି ଶୁଣେ ଦେଖେବି ମଧ୍ୟ ଓଡ଼ିଆ ଗୀତ ହିନ୍ଦୀ ଗୀତ ଟୋଟାଲି ଶୁଣେନି କି କେଉଁଠିବି ଗାଇବା ପାଇଁ ବି ଭଲପାଏନି ମୋତେ ଯେଉଁଠି ଗୀତ ଗାଇବା ପାଇଁ ଯଦି କୁହନ୍ତି ତାହେଲେ ମୁଁ ନମିତା ଅଗ୍ରୱାଲ କଣ୍ଠଶିଳ୍ପୀ ତାଙ୍କର ଭଜନ ମୁଁ ସବୁବେଳେ ଗାଏ ସବୁବେଳେ ତାଙ୍କ ଭଜନ ଶୁଣେ ତାଙ୍କ ଅନ୍ୟ କଣ୍ଠଶିଳ୍ପୀଙ୍କ ଗୀତ ବି ଭଲ ଲାଗେ କିନ୍ତୁ ତାଙ୍କ ଭଜନ ମୋତେ ସବୁଠାରୁ ଭଲ ଲାଗେ ତାଙ୍କ କଣ୍ଠ ହିଁ ମୋତେ ସବୁଠାରୁ ଭଲ ଲାଗେ ଯାହେତୁ ଆମେ ଓଡ଼ିଆ ଆମେ ସେଥିପାଇଁ ଓଡ଼ିଆ ଗୀତ ପସନ୍ଦ କରୁ ଓଡ଼ିଆ ଗୀତ ଗାଇବା ପାଇଁ ପସନ୍ଦ କରୁ ଓଡ଼ିଆ ଲୋକଙ୍କ ସହିତ ବି ମିଶିବା ପାଇଁ ପସନ୍ଦ କରୁ ଯେହେତୁ ନମିତା ଅଗ୍ରୱାଲ ହେଉଛନ୍ତି ଜଣେ କଣ୍ଠଶିଳ୍ପୀ ଜଣେ ଓଡ଼ିଆ ୟେ ତାଙ୍କ ଗୀତ ତାଙ୍କ କଣ୍ଠସ୍ୱର ବି ବହୁତ ମିଠା ସେଇଥିପାଇଁ ଆମେ ତାଙ୍କ ଗୀତ ପ୍ରାୟ ସବୁବେଳେ ଶୁଣୁ ଅନ୍ୟ କଣ୍ଠଶିଳ୍ପୀଙ୍କ ଗୀତ ବି ଶୁଣୁ କିନ୍ତୁ ସବୁବେଳେ ନମିତା ଅଗ୍ରୱାଲଙ୍କ ଭଜନ ଶୁଣୁ